ଆପଣ ଡକ୍ଟର୍ କହୁଛନ୍ତି ହଁ ଆପଣ ଆପଣ ଏ ଯେଉଁ ଆମର ରାୟଗଡ଼ାର ହସ୍ପିଟାଲ୍ କେମିତି କ'ଣ ଡେଭଲପ୍ ହେଲା କ'ଣ କ'ଣ କ'ଣ ସବୁ ହେଲେ କ'ଣ ନୂଆ ସବୁ ହେଲି କ'ଣ ସେ ବିଷୟରେ ଟିକେ କଥା ହେବାର ଅଛି ମୋର ଟିକେ ସ୍କିନ୍ କେୟାର୍ ପାଇଁ ଟିକେ ହଁ ଆବଶ୍ୟକ ଥିଲା ତ କ'ଣ କ'ଣ ଆପଣଙ୍କ କ'ଣ ହସ୍ପିଟାଲ୍ କ'ଣ ଡେଭଲପ୍ କଲେ କ'ଣ ନାହିଁ

ହଁ ଆମର ସ୍କିନ୍ କେୟାର୍ ପାଇଁ କେଉଁ ଭଲ ଡକ୍ଟର୍ ଅଛନ୍ତି କି ନାହିଁ ଆଉ ମେଡ଼ିସିନ୍ ବଗେରା ଯେଉଁ ଦେଉଛନ୍ତି ସେଠି କ'ଣ ସେଇଠି ମେଡ଼ିସିନ୍ ମିଳୁଛି ନା କେଉଁଠି କିଣିବାକୁ ପଡ଼ିବ

ଆଉ ସ୍କିନ୍ ସ୍କିନ୍ ସ୍କିନ୍ କେୟାର୍ ପାଇଁ କ'ଣ ସବୁ ଯେଉଁ ଯେଉଁ ମେଡ଼ିସିନ୍ ଦେଉଛନ୍ତି ସେ ସବୁ ଲୋକ ସବୁ ହେଉଛନ୍ତି ଯାହା ସବୁ ନେଉଛନ୍ତି ସେ ସବୁ ସାଟିସ୍ଫାଏ ହେଉଛନ୍ତି ତ କେଉଁ ଡକ୍ଟର୍ ଅଛନ୍ତି ସ୍କିନ୍ କେୟାର୍ ପାଇଁ କେଉଁ ଡକ୍ଟର୍ ଅଛନ୍ତି ରାୟଗଡ଼ାରେ ସ୍କିନ୍ କେୟାର୍ ପାଇଁ

ମେଡ଼ିକାଲ୍ କେତେଟାରୁ କେତେଟା ଯାଏଁ ମେଡ଼ିକାଲ୍ ଖୋଲା ରହୁଛି ଏ ସ୍କିନ୍ କେୟାର୍ ପାଇଁ କେତେବେଳେ ଖୋଲା ରହୁଛି ସ୍କିନ୍ ଡକ୍ଟର୍ କେତେବେଳେ ଆସୁଛନ୍ତି ଟିକେଟ୍ କେତେବେଳେ କ'ଣ ଖୋଲା ରହୁଛି ଟିକେଟ୍ ପାଇଁ ଠିକ୍ ଅଛି ଟିକେଟ୍ ପାଇଁ କ'ଣ ଲାଇନ୍ ଲଗାଇବା ପଡ଼ିବ ନା କ'ଣ କେମିତି କ'ଣ ସୁବିଧା ଅଛି ନା କ'ଣ ହେଉ ଠିକ୍ ଅଛି ଆଉ ଆ କ'ଣ କେମିତି କ'ଣ ଆଉ କ'ଣ ସୁବିଧା ଅଛି ଯେମିତିକି ସର୍ଜରୀ ଫର୍ଜରୀ ଏବେ ଯେଉଁ ଫେସ୍ ସର୍ଜରୀ କରୁଛନ୍ତି ସେଇଥିପାଇଁ କ'ଣ ସୁବିଧା ଅଛି ନା ନାହିଁ

ହେଉ ଠିକ୍ ଅଛି ମୁଁ ତାହେଲେ କାଲି ପହଁଚୁଛି ରାୟଗଡ଼ା ହସ୍ପିଟାଲ୍ରେ ଆପଣ ଟିକେ ଆପଣଙ୍କର ଟିକେ ଯୋଗାଯୋଗ କରିବେ ଆଉ ହେଉ ଠିକ୍ ଅଛି ହଁ ହଁ ଠିକ୍ ଅଛି